ଆମର୍ ବର୍ଗଡ଼୍ ଜିଲ୍ଲାରେ ତ ବହୁତ୍ ଜାତି ଅଛେ ବହୁତ୍ ଯେନ୍ତାକି ବାହ୍ମନ୍ ତେଲି ଗଣା ଘଷିଆଁ ବହୁତ୍ ଗୁଡ଼େ ଜାତି ଅଛେ ଆଉ ବି ବହୁତ୍ ହଜାର୍ ହାଜର୍ ଜାତିମାନେ ଅଛେ ଆମର୍ ଦେଶ୍ରେ ବି ବହୁତ୍ ହଜାର୍ ହାଜର୍ ଜାତିମାନେ ଅଛେ ତ ସେମାନ୍କୁ ନେଇ କରି ଆମେ ଯଦି ବି ସେମାନକର୍ ସାଙ୍ଗେ କଥାବାର୍ତ୍ତା ହେଲେ ବି ସେମାନେ ଛୁଆଁ ଅଛୁଆଁ ହେସନ୍ ବହୁତ୍ ଦୂରେ ଦୂରେ କଥାବାର୍ତ୍ତା ହେସନ୍ ପଏସା ପତର୍ ବି ନିଆ ନୁଇଁ କଲେ ବହୁତ୍ ଦୂରେ ଦୂରେ ପଏସା ନିଆ ନୁଇଁ କର୍ସନ୍ ଜାତି ଇନୁ ତ ଜାତି ଭେଦ୍ ଯେନ୍ ଚାଲିଛି ଆମର୍ ବହୁତ୍ ଖରାପ୍ ଜିନିଷ୍ଟେ ଏନ୍ତା ଜାତି ଭେଦ୍ ନେଇଁ କର୍ବାର୍ କଥା ହେଲା ଆମର୍ ଭିତ୍ରେ ବହୁତ୍ ଜାତି ଭେଦ୍ ଚାଲିଛେ ତେଲି ଗଣା ଘଷିଆଁ ଇସମ୍କୁ ନେଇକରି ବହୁତ୍ ଜାତି ଭେଦ୍ ଚାଲିଛେ ଅମର୍ କେନ୍ ଦୁକାନ୍ କି କେନେ କାଣା ଘେନି ଗଲେ ସେମାନ୍କୁ କାଣା ଦେଲେ ସେମାନେ ବି ଜାତି ଭେଦ୍ କର୍ସନ୍ ସେମାନେ ବି ଅଛୁଆଁ କର୍ସନ୍ ଅଲ୍ଗା ଅଲ୍ଗା ନେସନ୍ ତ ହେ ସବୁ ଜିନିଷ୍ ନାଇଁ କର୍ବାର୍ କଥା ଆମର୍ ଦେଶ୍ରେ ସଭେ ମିଲିମିଶି କରି ରହେବାର୍ କଥା ଗଣା ଘଷିଆଁ ତେଲି ବାହ୍ମନ୍ ସବୁ ମିଲିମିଶି କରି ରହେବା କଥା ତ ଇ ଜିନିଷ୍ଟା ହୋଉଛେ ଆମର୍ ଇନୁ ଆମର୍ ସମାଜ୍ରେ